ଜ୍ଞାନକୌଶଳ ବା ଟେକ୍ନୋଲୋଜି ଆଜି ଆମକୁ ବହୁତ ଆଗରେ ନେଇଯାଇଛି ସେ ସାନ ପୁଅ ହେଉ ବା କି ବୟସ୍କ ଲୋକ ହଉ ସମସ୍ତେ ଆଜି ସେ ଟେଲିଭିଜନ୍ରେ ଦେଖିଦେଇକିନା ବା ଟେକ୍ନୋଲୋଜି ଆମକୁ ବହୁତ ଆଗକୁ ନେଇଛନ୍ତି ଯେଉଁମାନଙ୍କର କାନ ନାଇଁ ବା ଆଖି ନାହିଁ ସେମାନଙ୍କର କାନରେ ଏବେ ଶୁଣି ପାରୁଛନ୍ତି ଆଉ ଯେଉଁମାନଙ୍କର ଆଖି ନାହିଁ ନୂଆ ନୂଆ ସିଷ୍ଟମ୍ରେ ସେମାନଙ୍କୁ ବି ଜ୍ଞାନକୌଶଳ ଟେକ୍ନୋଲୋଜି ଦ୍ୱାରା ଦିଆଯାଉଛି ବର୍ତ୍ତମାନ ଆମ ଦେଶରେ ଦୁଷ୍ଟିହୀନ ଲୋକ ବା ଅସ୍ୟତାହୀନ ଲୋକ ବହୁତ ଆଜି ଦେଖିବାକୁ ମିିଲୁଛି କାରଣ ତାହାର ଆଗରେ ଆମ କେତେ ବର୍ଷ ଆଗରେ ତାହାର କିଛି ସମାଧାନ ନଥିଲା ଯାହାକି ଏବେ ହେଇଯାଇଛି ବର୍ତ୍ତମାନ ଆମେ କେଉଁଠି ଗୋଟେ ଖେଳ ବା କେଉଁଠି ନ୍ୟୁଜ୍ ହେଲେ ଆମେ ଆଜି ସଙ୍ଗେ ସଙ୍ଗେ ଆମେ ଘରେ ବସିକିନା ଜାଣିଦଉଛି ଆଉ ବି ଗୋଟେ ଟେକ୍ନୋଲୋଜିର ଏକ ଉଦହରଣ ଯାହା ବୈଜ୍ଞାନିକ କୌଶଳରେ ଏକ ଉଦାହରଣ ଆମେ କେଉଁଠି ଆଜି ବର୍ଷା ହେଉଛି କେଉଁଠି କ'ଣ ଗୋଟେ ଏକ୍ସିଡ଼େଣ୍ଟ୍ ବା କେଉଁଠି ଗୋଟେ ଅସଙ୍ଗତ ବାର୍ତ୍ତା ହେଲେ ବି ଆମେ ସାଙ୍ଗେ ସାଙ୍ଗେ ଆମେ ଘରେ ବସିକିନା ଜାଣିଦଉଛି ଏହା ଗୋଟେ ଟେଲିଭିଜନ୍ର ଏହା ଆମ ଟେକ୍ନୋଲୋଜିର ଗୋଟେ ଜଳନ୍ତ ଉଦହରଣ ବସ୍ ବୟସ୍କ ବୟସ୍କ ହଉ ବା ଦୃଷ୍ଟିର ଲୋକମାନଙ୍କୁ ହଉ କିବା ଅପଙ୍ଗୁ ଲୋକମାନଙ୍କୁ ହଉ ସବୁ ସମସ୍ତଙ୍କର ଏ ଟେଲିଭିଜନ୍ ଉପରେ ଏଇ ଟେକ୍ନୋଲୋଜି ଉପରେ ଏବେ ଆମେ ବଞ୍ଚୁ ମଣିଷ ଏବେ ଟେକ୍ନୋଲୋଜି ଛଡ଼ା ବଞ୍ଚିବା ଅସମ୍ଭବ ହେଇଯାଇଛି ଟେକ୍ନୋଲୋଜି ଆମର ଯେମିତି ଆମର ଖାଇବା ଦରକାର ସେମିତି ଆମକୁ ଟେକ୍ନୋଲୋଜିବି ଏବେ ଆମକୁ ଦରକାର ସେ ଟେକ୍ନୋଲୋଜି ମୋବାଇଲ୍ ହଉ କିମ୍ବା ଟେଲିଭିଜନ୍ ହେଉ କିମ୍ବା ଖେଳ ହଉ କିବା ଗାଡ଼ି ହଉ ସେସବୁ ଆମକୁ ଟେକ୍ନୋଲୋଜି ଏବେ ଦରକାର ଟେକ୍ନୋଲୋଜି ଛଡ଼ା ଏବେ ଅଚଳ